ଆମର ଆଜ୍ଞା ଏଠି ସବୁଲୋକ ମାଛ ଧରନ୍ତି ସବୁ ଲୋକ ଠାରୁ ଯିଏ ଠିକ୍ ମାଛ ଧରିବାର ଲୋକ ସିଏ ହେଲେ କେଉଟ ଜାତି ଆମ କେଉଟ ଜାତି ଲୋକ ଆମେ ଅଧିକ ମାଛ ଧରୁ ସେଥିପାଇଁ ଆମେ ଏଠି ସବୁ ମିଶି ସଜାଇକି ରହିଛୁ ଆମେ କେବଳ ମାଛ ଅଧିକ ଧରୁ ଅନ୍ୟ ଲୋକବି ଧରନ୍ତି ସିଏ କମ୍ ଧରନ୍ତି ଆଉ ଆମର ସବୁକିଛି ଅଛି ଆମର ବି ପର୍ବପର୍ବାଣୀ ହୁଏ ପର୍ବପର୍ବାଣୀ ହେଉଛି ଆମର ହେଉଛି ହୋଲି ହୁଏ ଆଉ ପଣା ସଂକ୍ରାନ୍ତି ମକର ସଂକ୍ରାନ୍ତି ଆଉ ଶିବରାତ୍ରୀ ଆଉ ହେଲା ଆମର ଦୀପାବଳି ଏଇ ସବୁ ପାଳନ କରୁ ଆମେ ଏକାଠି ସବୁ ଜାତିର ଲୋକ ମିଶିକି ରହୁ କେଉଟ ସହ ସବୁଜାତି ଲୋକ ମିଶିକି ଆମେ ଏକାଠି ରହୁ